ମୋତେ ଖେଳ ମଧ୍ୟରୁ ଫୁଟବଲ୍ ଖେଳ ବହୁତ ଭଲ ଲାଗିଥାଏ ଏହି ଖେଳ ମୁଁ ଆମ ଷ୍ଟାଡ଼ିୟମ୍ରେ ଖେଳିଥାଏ ଆମ ଗାଁ ହେଉଛି ଗାଧବ କତରା ପଞ୍ଚାୟତ ଏବଂ ଗାଧବ କତରା ଗାଁ ଏହି ଗାଁରେ ଗୋଟେ ମିନି ଷ୍ଟାଡ଼ିୟମ୍ ଅଛି ଏବଂ ମୁଁ ମୋର ସାଙ୍ଗମାନଙ୍କ ସହିତ ଫୁଟବଲ୍ ଖେଳିଥାଏ ସାଙ୍ଗମାନଙ୍କ ମଧ୍ୟରୁ ମତେ ଶଙ୍କର ନାୟକ ଏବଂ ସହଦେବ କଛ ଦୁଇ ଜଣ ମୋର ଭଲ ବନ୍ଧୁ ମୁଁ ଆଗ ସହିତ ପ୍ରତିଦିନ ସନ୍ଧ୍ୟାରେ ଫୁଟବଲ୍ ଖେଳିବାକୁ ଯାଇଥାଏ ଫୁଟବଲ୍ ଖେଳିବା ସମୟରେ ମୋର ଦେହ ସ୍ୱାସ୍ଥ୍ୟ ରହିଥାଏ ଏବଂ ମୋର ମନ ମଧ୍ୟ ଭଲ ରହିଥାଏ ଫୁଟବଲ୍ ଖେଳ ପାଇଁ ମୁଁ ଏବଂ ମୋ ଘର ଲୋକ ମୋତେ ବହୁତ ସପୋର୍ଟ କରିଥାନ୍ତି ଫୁଟବଲ୍ ଖେଳ ଏକ ବହୁତ ଭଲ ଖେଳ ଏବଂ ନିଜର ଦେହ ସ୍ୱାସ୍ଥ୍ୟ ରଖିବା ପାଇଁ ଫୁଟବଲ୍ ହେଉଛି ଗୋଟିଏ ଭଲ ଖେଳ ଏବଂ ଏହି ଖେଳକୁ ମୁଁ ଆଗାମୀ ଦିନରେ ଜାତୀୟରୁ ଆନ୍ତର୍ଜାତୀୟସ୍ତରରେ ମୁଁ ଯିବାକୁ ବହୁତ ଇଚ୍ଛା ମନେ କରେ ଏବଂ ମୁଁ ଆଗାମୀ ଦିନରେ ଫୁଟବଲ୍ ଖେଳକୁ ନେଇ ମୁଁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆନ୍ତର୍ଜାତୀୟ ଖେଳ ସହିତ ମୁଁ ଜଡ଼ିତ ହେବି ବୋଲି ମୋର ଆଶା ଅଛି